ଡ୍ରାଇଭର୍ ଭାଇ ଦେଖୁଚ ତ ଟ୍ରାଫିକ୍ ଜାମ୍ ହେଇଯାଇଛି ବହୁତ ସମୟ ପର୍ଯ୍ୟନ୍ତ ଏଠି ଗାଡ଼ି ଅଟକାଇ ରହିବାକୁ ପଡ଼ିବ ଗୋଟେ କାମ କରନ୍ତୁ ମୋର ତ କାମ ନିହାତି ଦରକାର ଗୋଟେ ଯାଇକି ଶୀଘ୍ର ପହଞ୍ଚିବାକୁ ପଡ଼ିବ ଦେଖୁନାହାଁନ୍ତି କେଉଁ ବାଟେ ଅଲଗା କିଛି ବାଟ ଅଛି କି ଯାଇକି ଆମେ ଶୀଘ୍ର ଯାଇକି ପହଞ୍ଚିବା ଟିକେ କାହାକୁ ଟିକେ ପଚାରନ୍ତୁ ପଚାରିକି ବୁଝିକି ମୋତେ ଯାଇକି ଶୀଘ୍ର ଟିକେ ମୋ ଜଗାରେ ଛାଡ଼ି ଦିଅନ୍ତୁ